ମୋ ନାଁ ରାଜେଶ କୁମାର ସାହୁ ମୁଁ ଏବେ ଟେନ୍ ପାସ୍ କରିଛି ମୋର ହେଲା ଉଣେଇଶି ବର୍ଷ ମୁଁ ବର୍ତ୍ତମାନ ଡିପ୍ଲୋମା କରିବା ଚାହୁଁଛି ମୁଁ ବହୁତ ଭଲ ପାଠ ପଢ଼େ ଡିପ୍ଲୋମା କରିସାରିଲା ପରେ ମୁଁ ବହୁତ ବଡ଼ ଇଞ୍ଜିନିୟର ହେବାପାଇଁ ଚାହୁଁଛି ମୁଁ ବହୁତ ଭଲ କ୍ରିକେଟ ଖେଳିପାରେ କ୍ରିକେଟ ଖେଳି ମୁଁ ସବୁଦିନ ମଧ୍ୟ ମୁଁ କ୍ରିକେଟ ଖେଳୁଛି କ୍ରିକେଟ ଖେଳିସାରିବା ପରେ ମୁଁ ବହୁତ ଖୋ ଖୋ ଖେଳେ ମୋତେ ଖେଳିତେ ବହୁତ ଭଲ ଲାଗେ ମୁଁ କ୍ରିକେଟ ଖୋ ଖୋ ଫୁଟବଲ୍ ସବୁ ଖେଳି ଜାଣିଛି ଓ ତାର ରୁଲସ୍ ମଧ୍ୟ ଭଲ ଭାବରେ ଜାଣିଛି ମୁଁ କ୍ରିକେଟ ଖେଳି ସାରିବାପରେ ମୋତେ ମାଛ ଧରିବା ପାଇଁ ବହୁତ ଭଲ ଲାଗେ ମାଛ ଧରି ମଧ୍ୟ ରବିବାରିଆ ଯେଉଁଦିନ ପାଏ ମୁଁ ମାଛ ଧରେ ମାଛ ଧରି ଆସି ଘରେ ଦିଏ ଘରେ ମାଆ ଘରେ ମାଆ ମାନେ ମାଛକୁ ଧୋଇ ଭଲ ଭାବରେ ରୋଷେଇ କରନ୍ତି ମୁଁ ବର୍ତ୍ତମାନେ ଘଟଗାଁକୁ ବି ବୁଲିତେ ବହୁତ ଥର ଯାଏ ଘଟଗାଁ ବୁଲି ଆସି ସରିଲା ପରେ ପୁରୀ ମନ୍ଦିର ବି ଯାଏ ମୁଁ ମୁଁ ବହୁତ ଭଲ ପାଠ ପଢ଼ୁଥିବାରୁ ଆମ ଘରେ ମୋତେ ସବୁବେଳେ ପ୍ରଶଂସା କରନ୍ତି ମୋ ବାପାଙ୍କୁ ମୁଁ ଯାହା ମାଗେ ସେ ମୋତେ ଆଣିକି ସବୁ କଥା ଦେଇଦିଅନ୍ତି ମୁଁ ମୁଁ କାଲି ଗୋଟିଏ କ୍ରିକେଟ କିଟ୍ ଆଣିଛି କ୍ରିକେଟ କିଟ୍ର ବଲ୍ ବ୍ୟାଟ୍ ଷ୍ଟିକ୍ ଆଉ ସବୁ ଅଛି ମୁଁ ହ୍ୟାଣ୍ଡ ଗ୍ଳୋବ୍ସ ସବୁ ଗୁଡ଼ା ଅଛି ମୁଁ ୱିକେଟ୍ କିପର ମୋତେ ବହୁତ ଲାଗେ ଆଉ ବ୍ୟାଟିଂ କରିତେ ବି ମୋତେ ବହୁତ ଭଲ ଲାଗେ ମୁଁ ବୋଲିଂ ବହୁତ ଭଲ ବି କରେ ମୁଁ ଗୋଟେ ସ୍ପିନର ବୋଲର ହେବାକୁ ଚାହୁଁଛି